ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଜିନିଷ ଅର୍ଡର୍ କରିଥିଲି ଯେମିତିକି ପାସ୍ତା ପିଜ୍ଜା ବର୍ଗର ଚିକେନ୍ ଲେଗ୍ ପିସ୍ ଏବଂ ବିରିୟାନୀ ସେହି ମଧ୍ୟରୁ ମୋତେ ଆପଣଙ୍କ ଡେଲିଭରୀ ବୟ ତାହାକୁ ସଠିକ୍ ସମୟ ମଧ୍ୟରେ ଆଣିକି ମୋ ଘରେ ରଖି ଦେଇଛି କିନ୍ତୁ ସେଥିମଧ୍ୟରୁ କିଛି ଜିନିଷର ନିିଖୋଜ ହୋଇଛିି ବା ସେଥିରୁ କିଛି ଆସି ନାହିଁ ସେଥିରେ ଆପଣଙ୍କ ଡେଲିଭରୀ ବୟର ଦୋଷ ଅଛି କି ଆପଣମାନେ ନିଜେ ଭୁଲି ଯାଇଛନ୍ତି ତାହା ମୁଁ ଜାଣିନାହିଁ କିନ୍ତୁ ସେମାନେ